ଆଜ୍ଞା ମୁଁ ଶୁଚିସ୍ମିତା ବରାଳ ଆମେ ପୁରୀ ଯିବା ପାଇଁ ଗାଡ଼ି ବୁକ୍ କରିଥିଲୁ ଆମ ପରିବାରର ଜଣଙ୍କର ଦେହ ଅସୁସ୍ଥ ଥିବାରୁ ଆମେ ତାଙ୍କୁ ଡ଼ାକ୍ତରଖାନା କୁ ଆଣିକି ଆସିଛୁ ତେଣୁ ଆମେ ପୁରୀ ଯାଇପାରିବୁ ନାହିଁ ତେଣୁ ଆମ ଠାରୁ ଯେଉଁ ଆଗ୍ରୀମ ଟଙ୍କା ନେଇଛନ୍ତି ଫେରସ୍ତ କରିଦିଅନ୍ତୁ କେତେବେଳେ ଫେରସ୍ତ କରିବେ କୁହନ୍ତୁ